ବଙ୍ଗାଳୀ ଓ ହିନ୍ଦୀ ଭାଷା ଭଳି ଓଡ଼ିଆ ମଧ୍ୟ ତା ସହିତ ପାଖାପାଖି ଜଡ଼ିତ ରହୁଛି କାରଣ ହିନ୍ଦୀ ଭାଷା ଏବଂ ବଙ୍ଗାଳୀ ଭାଷା ଯେପରି ତା'ର ତା'ର ଶବ୍ଦ ଗୁଡ଼ିକ ପାଖାପାଖି ଜଡ଼ିତ ଥାଏ ସେହିଭଳି ଓଡ଼ିଆ ଭାଷା ମଧ୍ୟ ଜଡ଼ିତ ଥାଏ